ସାଧାରଣତଃ ଆମ ଘର ମାନଙ୍କରେ ପୁରୁଣା କାଳରେ କୂଅର ବ୍ୟବହାର ହେଉଥିଲା ସେତେବେଳେ ନଳକୂଅର ଇଏ ବ୍ୟବହାର ନ ଥିଲା ଏବଂ କୂଅ ସାଧାରଣ କୂଅ ମାଟି ଖୋଳା ଯାଇକରି କୂଅରୁ ପାଣି ପାନୀୟ ଜଳର ପ୍ରକୃତ ପାନୀୟ ଜଳର ଉତ୍ସ କୂଅ ହିଁ ଥିଲା ତେଣୁ କୂଅରୁ କୂଅ ପ୍ରାୟ ଘରେ ଘରେ କୂଅର ଇଏ ଥାଏ ଏବଂ କୂଅରୁ ଲୋକ ଆମେ ମାନେ ଦୌଡ଼ି ସାହାଯ୍ୟରେ ଗରା କିମ୍ବା ବାଲ୍ଟି ମାଧ୍ୟମରେ ପାଣି ଉତ୍ତଳୋନ କରିଥାଉ କିନ୍ତୁ ଅଧୁନା ବର୍ତ୍ତମାନ ସମୟରେ ନଳ ନଳକୂପର ବ୍ୟବହାରର ପ୍ରସାର ଘଟିଛି ଏବଂ ଆମେ ମଧ୍ୟ ନଳକୂପ ନଳକୂପର ବ୍ୟବହାର ସହିତ ଥିବା ପୁ ପୁ ପୁରାତନ କୂଅ ଯେଉଁ ଯାହା ସବୁ ଅଛି ସେଥିର ମଧ୍ୟ ଆମେ ବିଶୁଦ୍ଧ ପାଣି ପାଇବା ପାଇଁ ଆମେ ମଟରର ବ୍ୟବହାର କରିକରି ପାଣି ଉତ୍ତଳୋନ କରୁଛୁ ଆଉ ପୁରାତନ ପ୍ରଥା ଭଳି ଶାରୀରିକ ପରିଶ୍ରମକୁ ହ୍ରାସ କରାଯାଇ ମଟରର କୁଅ ମୁହଁରେ ମଟରର ଫିଟିଙ୍ଗ କରାଯାଇ ପାଇପ ମାଧ୍ୟମରେ ପାଣି ଆମେ ଉତ୍ତଳୋନ କରୁ କରି ଆମର ଆବଶ୍ୟକତାକୁ ମେଣ୍ଟାଇ ପାରୁଛୁ